ହଁ କହ କୁଆଡ଼େ ଯିବା କହ କପିଳାସ ଯିବା ସାଇ ଆଶ୍ରମ ଯିବା ରାଜବାଟୀ ଯିବା କ'ଣ ହେଇଛି ଯିବା ସାପୁଆ ଡ୍ୟାମ୍ ଯିବା ଗଣେଶ କୁଲା ଯିବା ବଳଦେବ ଜୀଉ ମନ୍ଦିର ଯିବା ତୁ ରାଜବାଟୀ ଯାଇଥା ତତେ ଭଲ ଲାଗିବନି ଆଉଥରେ ଯିବା ଫୋଟୋ ଉଠେଇବା ଫୋଟୋସୁଟ୍ ଭଲ ହେଉଛି ଆରେ ସକାଳୁ ଯିବା ସକାଳୁ ଘରେ କହିକି ଯିବା ସକାଳୁ ଯିବା ସନ୍ଧ୍ୟାବେଳକୁ ଆସିବା

ହଉ ଦେଖି ତୁ ଦେଖିଛୁ ଆଉଥରେ ଦେଖିଦେବା ଫୋଟୋ ଉଠେଇବାକୁ ଫୋଟୋ ଉଠେଇବାକୁ ଫୋଟୋସୁଟ୍ଟେ ଭଲ ଆସିବ ହଉ ଯିବା ଆଉ କପିଳାସ ଯିବା କପିଳାସ ଠାକୁରଙ୍କୁ ଦର୍ଶନ କରିବା ତା'ପରେ ସେଠି ଆସି ସାଇ ଆଶ୍ରମରେ ଦର୍ଶନ କରିବା ବୁଲାବୁଲି କରିକି ଆସିବା ଆଉ ଭୋଗ ଖାଇବା ଆଉ

ଆମେ ଯୋଉ ତେରଶହ ବାଉନ ପାହାଚ ଦେଇ ଚଢ଼ି ଚଢ଼ିକି ଯିବା ବାରବାଙ୍କ ଚାଲି ଚାଲି ଚାଲି ଚାଲି ଗଲେ ବହୁତ ଭଲ ଲାଗିବ ଫୋଟୋ ଫୋଟୋ ଉଠେଇବାକୁ ବି ଭଲ ଲାଗିବ ହଉ ଯିବା ଆଉ ହଁ ଆଉ ସେଠୁ ଚାଲି ଚାଲି ଆସିବା ଭୋଗ ଖାଇବା ଆଉ ସାଇ ଆଶ୍ରମ ଆସିକି ସେଠି ବି ପ୍ରସାଦ ପାଇବା ଆସିବା ସେଠୁ ଯିବା ସାପୁଆ ଡ୍ୟାମ୍ ବୁଲିବା ତାପରେ ରାଜବାଟୀ ଯିବା ଫୋଟୋ ଫୋଟୋ ଉଠେଇକି ଆସିବା ହଁ ହଉ ଆଉଥରେ ଖାଇଦେବା କ'ଣ ସେଠୁ ଚାଲି ଚାଲି ଆସିବା ପେଟରୁ ଝଡ଼ି ଯାଇଥିବ

ହଁ ହଉ ମିଳିବ ଆମେ ସେଠୁ କପିଳାସରୁ ଖାଇକି ଆସିଲେ ଚାଲି ଚାଲି ଆସିବା ନା ପେଟରୁ ସବୁ ଝଡ଼ି ଯାଇଥିବ ଆଉଥରେ ଖାଇଦେବା ଆଉ ସାଇ ଆଶ୍ରମରେ ଖାଇଦେବା ଆଉ ହଉ ସାଇ ଆଶ୍ରମରେ ଖାଇବା ସେ କପିଳାସର ବି ଖାଇବା ଏତେ ବାଟ ଚାଲି ଚାଲିକି ଆସିଲେ ଝଡ଼ି ଯାଇଥିବ ପେଟରୁ ଆଉ କାହାକୁ ସାଙ୍ଗସାଥୀଙ୍କୁ କହିବା ଆଉ ତୋ ସାଙ୍ଗସାଥୀ କାହାକୁ କହ ହଁ ହଉ ମୁଁ ରାକେଶକୁ କହିଦେବି ଆଉ ଆମେ ଏଠୁ ବସ୍ରେ ଯିବା ଆଉ ମିଳିବ ମିଳିବ ଅଛି ନା ସାତଟାରେ ଗୋଟେ ବସ୍ଟେ ଆସୁଛି ଲାଷ୍ଟ୍ ବସ୍ ସେଠି ଆମର ହଁ ହଉ ମୁଁ ବାଇକ୍ଟେ ଆଣିବି ଆଉ ତୁ ଗୋଟେ ଗାଡ଼ିଟେ ଆଣିବୁ ଯିବା ଆଉ ସାଙ୍ଗ ହେଇକି ଦୁଇ ଦୁଇ ଜଣ ଯିବା ଆଉ ଚାରି ଜଣ ଆଉ ନା ନା ତା'କୁ ମୁଁ କହିବି ସେ ଯିବାପାଇଁ ହେଲା ବାଧ୍ୟ କରିବି ଯିବାପାଇଁ ଆମେ ଯିବା

ମୁଁ ତାକୁ କହିବି ଆଉ କାହାକୁ ଗୋଟେ କହୁଛି ଆଉ ଯିବା ଆଉ କୋଉ ଦିନ କହ ଯିବା ମୁଁ ଗାଡ଼ି ଆଣିବି ଆଉ ରବିବାରିଆ ଦେଖିକି ଯିବା ଆଉ ନା ନା ବନ୍ଦ କାହିଁକି ଥିବ ନହେଲେ ଯିବା ଦି ଦିନ ଆମର ସେଠି ଢ଼େଙ୍କାନାଳରେ ଅଛନ୍ତି ରହିଯିବା ଆଉ ମୁଁ ତମ ଘରେ କହିବି କି ମୁଁ ତମ ଘରେ ନହେଲେ କହୁଛି

ରାତିରେ ରହିବା ଯେ ଆମ ଘରଟା ଢ଼େଙ୍କାନାଳ ଲୋକ ରହୁଛନ୍ତି ଆମର ରହିଯିବା ରାତିରେ ଆଉ କ'ଣ ତା'ପର ଦିନ ସକାଳେ ବୁଲିକି ପଳେଇ ଆସିବା ଆଉ ହଁ ହୋଉ ସେଇଆ କରିବା ନହେଲେ ଯିବା ଆଉ ତମେ ଖାଲି ଗୁପ୍ଚୁପ୍ ହେରିକା ଖାଇବା ଝିଅମାନେ ସାଙ୍ଗସାଥିମାନେ ହଁ ମୁଁ କରିବି ଗୁପ୍ଚୁପ୍ ଖାଇବା କାହିଁକି ତୁ ଖୁଆଇଲେ କ'ଣ ହେବନି ସାଙ୍ଗ ହେଇଛୁ ହଁ ମୁଁ ଦେବି ତୁ ବି ଦେବୁ ନାଇଁ ନାଇଁ ମୁଁ ଦେବି ତୁ ଦେବୁ ସାଙ୍ଗ ହେଇକି ଆଉ ମୁଁ ଦେବି ତୁ କାଇଁ ଦେବୁନି ମୋ ପାଖରେ ପଇସା ନାହିଁ ହେଲେ କ'ଣ ହେବ ମୋ ପାଖରେ ତ ପଇସା ନାହିଁ ତୁ ଦେଇଦେବୁ ସାଙ୍ଗଟା ଆଉ ହଉ ହଁ ନେବା ତାକୁ ବି ନେଇକି ଯିବା ଆଉ

ଗୁପଚୁପ୍ ଚାଟ୍ ଯାହା ଖାଇବା ସବୁ ଦେବି ଆଉ କ'ଣ ହଁ ସେଇଟା ଖାଲି ଫୋଟୋ ଉଠେଇବା ପାଇଁ ଭଲ

ହଁ ସେଇଠୁ ଯିବା ହେରି ଆଉ ହଁ ସେଈଆଡ଼ୁ ଢ଼େଙ୍କାନାଳ ବରା ଫେମସ୍ ସେଇଠୁ ବରା ଖାଇବା ଦହିବରା ଖାଇବା ଚାଟ୍ ଗୁପଚୁପ୍ ଯାହା ଅଛି ଖାଇବା ବଳଦେବ ଜୀଉ ଦେଖିବା ଆଉ ରାଜବାଟୀ ଦେଖିବା ବୁଲିବା ଆସିବା ହଉ ଆମେ ବସ୍ରେ ଯାଉନେ ଗାଡ଼ିରେ ବାଇକ୍ରେ ଯାଉଛେ ଆସିବା ରାତି ହଉ ସାତଟା ଆଠଟା ହେବ

ହଉ ଯିବା ଆଉ ରବିବାରେ ଆଉ ହଁ ଯିବା ଯାହା ଖାଇବା ସବୁ ଦିଆହେବ ଆଉ

ହଉ ସାପୁଆ ଡ୍ୟାମ୍ ଦେଇକି ଆଉ ଯୋଉ ରାଜବାଟୀ ବଳଦେବ ଜୀଉ ମନ୍ଦିର କାହିଁକି ରାଜବାଟୀରେ ଭଲ ଫୋଟୋ ଆସେ ସମସ୍ତେ ଯାଉଛନ୍ତି ଆମେ ଯିବା ରାଜବାଟୀରେ ବି ଫୋଟୋ ଉଠେଇବା ଯାଇଛେ ଯେହେତୁ ବୁଲି ରାଜବାଟୀରେ ଫୋଟୋ ଉଠେଇବା ଆଉ ହଉ ରାଜବାଟୀକି ଯିବା ବୁଲିକି ଆସିବା ଆଉ